ମୁଁ ଗୋଟେ ଫେସ୍ କ୍ରିମ୍ ଅର୍ଡ଼ର କରିଥିଲି କିନ୍ତୁ ସେ କ୍ରିମ୍ଟା ଏତେ ଖରାପ ଆସିବ ବୋଲି ମୁଁ କେବେ ଭାବିନଥିଲି ଏତେ ବାଜେ କ୍ରିମ୍ ମୁଁ ମୁଁହରେ ଲଗାଇଲା ପରେ ଏତେ ଖରାପ ଆସିଲା ଯେ ମୁଁ କେବେ ଭାବିନଥିଲି ଯେତେବେଳେ ସେ କ୍ରିମ୍ ଦେଖିଥିଲି ସେ କ୍ରିମ୍ ବିଷୟରେ ଶୁଣିଥିଲି ସେ ଭଲ ଗ୍ଲୋ କରିବ ଆଉ ଅଏଲ୍ ଫେସ୍ ଫ୍ରୀ ରହିବ ଅଏଲ୍ ଫ୍ରୀ ରହିବ ଆଉ ମୁଁ ଯେତେବେଳେ ସେ କ୍ରିମ୍ ମୁଁହରେ ଲଗାଇଲି ବାହାରକୁ ଗଲି ମୁଁହ କଳା ପଡ଼ିଗଲା ଆଉ ମୁଁହରେ ବ୍ରଣ ଆସିଗଲା ମୁଁହ ପୁରା ଖରାପ କରିଦେଲା ଆଉ ସେ କ୍ରିମ୍ଟା ଗ୍ଲୋ କରିବା ବଦଳରେ ପୁରା ମୁଁହ ଫେସ୍ ପୁରା ଖରାପ କରିଦେଲା ମୁଁ ଯଦି ଜାଣିଥାନ୍ତି ସେ କ୍ରିମ୍ଟା ଏତେ ଖରାପ ଆସିବ ବୋଲି ମୁଁ କେବେ ବି ସେ କ୍ରିମ୍ କେବେ ମଗାଇ ନଥାନ୍ତି